ମୋର ଏକ ଆକର୍ଷଣୀୟ ଘଟଣା ମାନେ ପଡ଼ୁଛି କି ମୋର ଗତବର୍ଷ ଜଟଣୀ ସହରରେ ଗଣେଶ ପୂଜା ପ୍ରତିବର୍ଷ ପାଳନ କରାଯାଏ ସେହିଥିରେ ବିଭିନ୍ନ ପ୍ରକାର ସାଂସ୍କୃତିକ ଏବଂ ନୃତ୍ୟ ନାଟ୍ୟ ପରିବେଷଣ କରାଯାଏ ଆମେ ସେଥିରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲୁ ଯେଉଁଠାରେ କି ମୋର ସହପାଠି ସହିତ ଏବଂ ଗୁରୁଜନ ମାନଙ୍କ ସହିତ ସେଥିରେ ଉପସ୍ଥିତ ହୋଇ ପରିବେଷଣ କରିଥିଲୁ ଏବଂ ତା ପରଦିନ ଦେଖିବାକୁ ପାଇଲୁ ଯେ ଏକ ସମ୍ବାଦ ପତ୍ରରେ ସେହି ନୃତ୍ୟ ଗୁଡ଼ିକ ତାହାର ପ୍ରତିଛବି ପ୍ରତିଫଳିତ ହେଇଛି ଏବଂ ଏହା ଦେଖି ବିସ୍ମୟ ପ୍ରକାଶ କଲି ଏବଂ ନିଜକୁ ଧନ୍ୟ ମନେ କଲି ଯାହା ହେଉ ଆମର ଏକ ସମ୍ବାଦ ପତ୍ରରେ ଆମର ପ୍ରତିଛବି ପ୍ରତିଫଳିତ ହୋଇଛି ଏହାକୁ ଭାବି ମୁଁ ବହୁତ ଖୁସି ହୋଇଗଲି ଏବଂ ନିଜକୁ ମଧ୍ୟ ଆହୁରି କେମିତି ଭଲ କରିପାରିବି ଆଗକୁ ଯାଇକି ସେ ମଧ୍ୟ ସେହି ବିଷୟରେ ବେଶୀ ଉତ୍କୃଷ୍ଟ ହୋଇ ଗୁରୁଜନଙ୍କ ସହିତ ପରାମର୍ଶ କରି କେମିତି ଆଗକୁ ବଢ଼ି ପାରିବି ସେ ବିଷୟରେ ପରାମର୍ଶ ନେଲି ଏହା ମୋର ଏକ ସାମ୍ପ୍ରତିକ ଘଟଣା କହିଲେ ଅତ୍ୟୁକ୍ତି ହେବ ନାହିଁ